ଓଡ଼ିଶା ଗୋଟେ ହେଉଛି ଆଦିବାସୀ ବହୁଳ ଅଞ୍ଚଳ ଓଡ଼ିଶାରେ ବଣ ପାହାଡ଼ ଘେରାର ଗୋଟେ ରାଜ୍ୟ ନଦୀ ଘେରା ନଦୀର ନଦୀ ଘେରା ପ୍ରାକୃତିକ ବିଭିବର ରାଜ୍ୟ ଏବଂ ଏହି ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବିଦ୍ୟାଳୟରେ ଯେଉଁ ବହୁତ ଅନୁସୂଚିତ ଜାତି ଓ ଜନଜାତି ଡ୍ରପ୍ ଆଉଟ୍ ହେଉଛନ୍ତି ତାକୁ ଅନୁପସ୍ଥିତ ମଧ୍ୟ ହେଉଛନ୍ତି କିନ୍ତୁ ତାର ସମାଧାନର ରାସ୍ତା ହେଲା ପାଖ ପାଖରେ ଯେଉଁ ଯେଉଁ ପେରି ଫେରିରେ ପାହାଡ଼ ବନ ଗିରି ଲତା ଅଛି ସେ ଯେଉଁ ପାଖ ପାଖ ଅଞ୍ଚଲରେ ସ୍କୁଲ୍ ବିଦ୍ୟାଳୟ ସ୍ଥାପନ କରିବା ଏବଂ ସ୍ଥାପନ କରିକି ଶିକ୍ଷକ ନିଯୁକ୍ତି କରିବା ଏବଂ ଆମର ଯେଉଁ ଅତ୍ୟାଧୁନିକ ମଡ଼େଲ୍ ସ୍କୁଲ୍ ଗୁଡ଼ାକ ତିଆରି କରିବା ଯାହାଫଳରେ ଜନଜାତି ଅନୁସୂଚିତ ଜାତି ମାନେ ସେଠିକୁ ଆସିକି ପାଠ ପଢ଼ି ପାରିବେ ଏବଂ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାର ପ୍ରଚଳନତ ହେଇପାରିବ ବାସ୍ତବିକ ଗୁଣାତ୍ମକ ଶିକ୍ଷା ପ୍ରଚଳିତ କରିବା ପାଇଁ ପିତା ମାତାଙ୍କ ସହ ଆଲୋଚନା କରିବା ତ ଜରୁରୀ କାହିଁକି ପିତା ମାତା ଆମର ତିନି ସ୍ତରୀୟ ଅଟେ ଗୋଟେ ଛାତ୍ର ରହିଲେ ଗୋଟେ ଶିକ୍ଷକ ଏବଂ ଗୋଟେ ହେଲେ ଅଭିଭାବକ ଏଇ ତିନିଟା ହେଉଛି ଗୋଟେ ତ୍ରିଭୁଜ ତିନି ଲୋକକୁ ଯଦି ଏକ ସରଳରେଖାରେ ନ ରଖିବେ ତା'ହେଲେ ଶିକ୍ଷାର ଉନ୍ନତି ହୋଇ ପାରିବନି ବା ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ମଧ୍ୟ ସୁଧୁରି ପାରିବ ନାହିଁ ତେଣୁକରି ଅଭିଭାବକ ପିତା ମାତାଙ୍କର ଆଲୋଚନା ଜରୁରୀ ଅଟେ ସେଇଟା ନୁହେଁ ଏବଂ ଶିକ୍ଷକ ଗାଇଡ଼୍ କରିବେ ପିତା ମାତା ତାଙ୍କୁ ତା ମାନେ ଉତ୍ସାହିତ କରିବେ ଏବଂ ଛାତ୍ର ନିଜ ଇଚ୍ଛା ଶକ୍ତି ବଳରେ ସେ ପାଠ ପଢ଼ିବା ପାଇଁ ଆଗ୍ରହୀ ହେବ ଯେପରି ସେହିପରି ସବୁ ଆମର ନୂତନ ଶିକ୍ଷା ନୀତି ସବୁ ପ୍ରଚଳନ ହେଉଛି ଯେଉଁଟାକି କୁହାହେଉଛି ଆମର ପ୍ରତିରୋଧ କାର୍ଯ୍ୟକ୍ରମ ବିକଳ୍ପ ଶିକ୍ଷା ଯେଉଁଟା କୁହାହେଉଛି ଏତଦ୍ ଦ୍ୱାରା ଆମେ ଯେଉଁ ମଡ଼େଲ୍ ସ୍କୁଲ୍ ଗୁଡ଼ାକ ଫାଇଭ୍ ଟି ସ୍କୁଲ୍ ଗୁଡ଼ାକ ଏବେ ତିଆରି ହେଇଯାଉଛି ବିଭିନ୍ନ ଜାଗାରେ ସେ ଫାଇଭ୍ ଟି ସ୍କୁଲ୍ ମାଧ୍ୟମରେ ଏଇଟା ହେଇପାରିବ କିଛି ଅସୁବିଧା ନୁହେଁ ଆଉ ଶିକ୍ଷାର ଅଗ୍ରଗତି ହେଇପାରିବ ନିଶ୍ଚିତ ଭାବରେ ଧନ୍ୟବାଦ